ଆମେ ଦୁର୍ଗା ପୂଜାରେ ଆମେ ନିଜେ ଦୁର୍ଗା ମୂର୍ତ୍ତି ତିଆରି କରିକି ନିଜେ ପୂଜା କରିଥିଲୁ ଯାହା ଦ୍ୱାରା କି ବହୁତ ଭଲ ଅନୁଭୂତି ଆସିଥିଲା ଓ ତାକୁ ବହୁତ ଭଲ ବି ଲାଗିଥିଲା ଘରେ ରଖିକି ତାଙ୍କୁ ପୂଜା କରିବାକୁ ଯେହେତୁ ଆମେ ମାଆଙ୍କୁ ଯାଇକି ଦୁର୍ଗା ଘରେ ଏତେ ଲୋକଙ୍କ ଭିତରେ ତ ହୁଏନାହିଁ ପୂଜା ଭଲସେ ତ ସେଥିପାଇଁ ଆମେ ନିଜ ଘରେ ବନେଇକି ତ ଆମେ ସେଥିପାଇଁ ସେଇ ସେଇ ଜିନିଷଟା ଆମକୁ ଭାରି ଭଲ ଲାଗିଥିଲା